ଆମର ଯେଉଁ ଦୁର୍ଗମ ଅଞ୍ଚଳ ଯେଉଁ ଲୋକମାନେ ରହୁଛନ୍ତି ବିଭିନ୍ନ ଗ୍ରାମାଞ୍ଚଳରେ ରହୁଥିବା ଲୋକମାନଙ୍କ ପାଇଁ ଖେଳ ଏକ ମନୋରଞ୍ଜନର ମାଧ୍ୟମ ଏବଂ ଚାପ ମୁକ୍ତିର ମାଧ୍ୟମ ଭାବରେ କାର୍ଯ୍ୟ କରେ ଯେଉଁଟା କି ଖେଳ ଦ୍ୱାରା ଆମର ଫୁଟବଲ ହଉ କବାଡ଼ି ହଉ କିମ୍ବା ଖୋ ଖୋ ହଉ କିମ୍ବା ହକି ହଉ ସେଇଠି ଲୋକମାନଙ୍କର ଯେଉଁ ସମୟ କାଢ଼ିକି ତା'ମାନେ କି ଆମର ଖେଳରେ ତାଙ୍କର ଟିମ୍ ମନୋରଞ୍ଜନର ହେଉଛି ଆଉ ତା'ପରେ ଗଲା ଆମର ଯେଉଁ ଯୁବକ ଯୁବତୀମାନେ ଖେଳ ଦ୍ୱାରା ତାଙ୍କର ଭବିଷ୍ୟତ ବି ନିର୍ମାଣ କରିପାରିବେ ସେମାନେ ସ୍କୁଲ ହଉ କିମ୍ବା କଲେଜରେ ହଉ ସେମାନେ ପାଠ ପଢ଼ିକି ଆମର ଯେଉଁ ଡିଷ୍ଟ୍ରିକ୍ଟ ଲେବଲ୍ ହଉ ତା'ପରେ ଗଲା ଆମର ଷ୍ଟେଟ ଲେବଲ୍ରେ ସେମାନେ ଖେଳ ଦ୍ୱାରା ତାଙ୍କର ଉନ୍ନତି କରିପାରିବେ ଯେଉଁମାନେ ଭଲ ଖେଳି ପାରିବେ ଯେଉଁମାନଙ୍କର ଦକ୍ଷତା ଥିବ ଖେଳ ପ୍ରତି ସେମାନେ ତାଙ୍କର ଭବିଷ୍ୟତ ନିର୍ମାଣରେ ନିହାତି ସାହାଯ୍ୟ କରିବ ଆଉ ଯେଉଁ ଦୁର୍ଗମ ଏରିଆ ଯେଉଁ ଅଛି ଆମର କୋରାପୁଟ ହେଲା ମାଲକାନଗିରି ହେଲା କିମ୍ବା ଆମର ସୁନ୍ଦରଗଡ଼ ଝାରସୁଗୁଡ଼ା ଏ ଦୁର୍ଗମ ଯେଉଁ ଅଞ୍ଚଳ ଅଛି ଆମର କଳାହାଣ୍ଡି ଅଛି ସେଇଠି ଲୋକମାନେ ଖେଳକୁ ମନୋରଞ୍ଜନ ହିସାବରେ ଖେଳିପାରିବେ ଆଉ ତାଙ୍କର ଯେଉଁ ଥିବ ମାନସିକ ଯେଉଁ ଚାପ ଥିବ ମାନସିକ ତାଙ୍କର ଗୋଟେ କାମ କରି କରି ସେମାନେ ବିଜାର ହେଇଯାଇଥିବେ ସେ ସମୟରେ ଖେଳ ଟିକେ ଦେଖିବେ ଖେଳ ଟିକେ ଖେଳିବେ ତା'ଦ୍ୱାରା ଶାରୀରିକ ବ୍ୟାୟାମ ବି ହେଇପାରିବ ଏବଂ ସେମାନେ ଆଉ ମନୋରଞ୍ଜନ ବି ହେଇପାରିବ କି ପିଲାମାନଙ୍କର ଦେଖି କରି ଯାହାର ବୟସ ହେଇଯାଇଛି ସେମାନେ ଠିକ ଆକାରରେ ଖେଳିଲେ ଭଲ ଲାଗିବ